ଗ୍ରାମାଞ୍ଚଲ ସାଂସ୍କୃତିକ ପରିଚୟକୁ ବଜାୟ ରଖିବା ଓ ଉତ୍ସାହିତ କରିବାରେ ପାରାମ୍ପାରିକର ଭୂମିକା ହେଉଛି ଯେମିତିକି ଆମ କ୍ରିକେଟ୍ ଫୁଟବଲ୍ ହକି ଖୋ' ଖୋ' ଏଇ ସବୁ ଖେଲ ଆମ ଲାଗି ରହିଛି ଆମ ଗ୍ରାମାଞ୍ଚଲର ପିଲାମାନେ ଖେଲିକି ଉତ୍ସାହିତ ହୋଇଥାନ୍ତି ଆନନ୍ଦ ହେଇଥାନ୍ତି ଭଲ ଖେଲିକି ଉପର ଲେବଲ୍କୁ ଯାଇଥାନ୍ତି ପିଲାମାନେ ତାଙ୍କର ପରିଚୟ ସୃଷ୍ଟି କରନ୍ତି ସେଥିପାଇଁ କ୍ରୀଡ଼ାର ବହୁମାତ୍ରାରେ ଭୂମିକା ରହିଚି